ଆମ ଅଞ୍ଚଳରେ ମୃତ୍ୟୁବରଣ କରୁଥିବା ମୁଖ୍ୟ କାରଣଗୁଡ଼ିକ ମୁଁ କହିବାକୁ ଯାଉଛି ଆମ ଅଞ୍ଚଳରେ ନବଜାତ ଶିଶୁମାନଙ୍କୁ କୌଣସି ସୁବିଧା ସୁଯୋଗ ମିଳୁ ନାହିଁ ଏ ଅଙ୍ଗନବାଡ଼ିରେ ପିଲାମାନଙ୍କୁ ଏ ଛୋଟ ଛୁଆମାନଙ୍କୁ ଟୀକା କିମ୍ବା

ତ ଛୋଟ ଛୁଆମାନେ ଏତିକି ଅଭାବରେ ରହୁଛନ୍ତି ତ ଅଙ୍ଗନବାଡ଼ି ଦିଦି କୌଣସି ଟୀକା ହେଲେ ବି ଜଣେଇବେନି କି ଖାଦ୍ୟ ଦେଲେ ବି ଖାଦ୍ୟ ଯଦି ଆଣିବା ପାଇଁ ଯିବା ତ କହିବେ ଖାଦ୍ୟ ଆସି ନାହିଁ ତ ଏଇ ଆମେ ଅଙ୍ଗନବାଡ଼ିରେ ଏତିକି ଅସୁବିଧାର ସମ୍ମୁଖୀନ ହେଉଛେ ତ ବେତନଟୀ ହସ୍ପିଟାଲ୍ ହସ୍ପିଟାଲ୍କୁ ଯିବା ତ ଛୁଆଟିକୁ ଛୋଟ ଛୁଆଟିକୁ ଜର ଆସିଲା ତ ଆମେ ପ୍ରଥମେ କୋଉଠି ନେବା ବେତନଟୀ ହସ୍ପିଟାଲ୍ ତ ଆମର ପାଖରେ ସେ ବେତନଟୀ ହସ୍ପିଟାଲ୍ ହିଁ ଅଛି ତ ବେତନଟୀ ହସ୍ପିଟାଲ୍ ଯିବା ତ ସେଠି ଛୁଆଟା ଥଣ୍ଡା ହୋଇଛି ତ ଥଣ୍ଡା ହୋଇଛି ଅକ୍ସିଜେନ୍ ଲଗେଇବା ପାଇଁ କହିବେ କଫ ଯାମ ହୋଇଯାଇଛି ସେ ଅକ୍ସିଜେନ୍ କହିବେ ଦିଦି କହିବେ ସେ ନର୍ସ୍ ବି କହିବେ ଯେ ବେତନଟୀ ହସ୍ପିଟାଲ୍ରେ ଅକ୍ସିଜେନ୍ ନାହିଁ କି ଡକ୍ଟର୍ ବି କହିବେ ବେତନଟୀ ହସ୍ପିଟାଲ୍ରେ ଅକ୍ସିଜେନ୍ ନାହିଁ ତ ଆପଣ ଏଠି ରଖନ୍ତୁ ନାହିଁ ଛୁଆକୁ ବାରିପଦା ନେଇଯାଆନ୍ତୁ ତ ଯଦି ବାରିପଦା ନେବା ବେତନଟୀରୁ ବାରିପଦା ଯିବା ପାଇଁ ଆମର ବହୁତଗୁଡ଼ିଏ ରାସ୍ତା ତ ଯଦି ବାଟରେ ପିଲାଟି ମରି ବି ଯି ଯାଏ ତ ଆମେ କ'ଣ କରିବା ଆମକୁ ସେ ବେତନଟୀ ହସ୍ପିଟାଲ୍ରେ ଡକ୍ଟର୍ମାନେ ଟିକେ ବି ମାନେ ସୁବିଧା ସୁଯୋଗ ଦିଅନ୍ତି ନାହିଁ ଯଦି କୌଣସି ଲୋକ ଯଦି ଗରିବ ଲୋକଟାଏ ସିଏ କେତେ କଷ୍ଟରେ ସେ ବେତନଟୀ ହସ୍ପିଟାଲ୍ ପର୍ଯ୍ୟନ୍ତ ପହଞ୍ଚାଇଛି ତ ଶହେ ଆଠର ବି କୌଣସି ସୁବିଧା ନାହିଁ ଶହେ ଆଠ ଯଦି ଫୋନ୍ କରିବା ତ କହିବେ ବ୍ୟସ୍ତରେ ଅଛି କିମ୍ବା ଏବେ ଗାଡ଼ି ଲାଇନ୍ରେ ନାଇଁ ତ ଗାଡ଼ି ଯିବା ପାଇଁ ଦୁଇ ଘଣ୍ଟା ଲେଟ୍ ହେବ ଦୁଇ ଘଣ୍ଟା କହିକି ପାଞ୍ଚ ଘଣ୍ଟା ବି ଲଗେଇଦେବେ ତ ଫୋନ୍ କରି କରି ଲାଷ୍ଟ୍ରେ ଫୋନ୍ ବି ଆଉ ରିସିଭ୍ କରିବେ ନାହିଁ ଯଦି ବା ଆମେ ଅଟୋ କରିକି ଯିବା କିମ୍ବା ସାଇକଲ୍ରେ ବି ନେଇକି ଯାଏ ତ ବେତନଟୀ ହସ୍ପିଟାଲ୍ ଆମେ ପହଞ୍ଚାଇବା ଯଦି ବେତନଟୀ ହସ୍ପିଟାଲ୍ ଯାଇକି ଯଦି ସେଠି କୌଣସି ସୁବିଧା ଆମେ ପାଇପାରିଲୁ ନାହିଁ ତ ବାରିପଦା ଯିବା ପାଇଁ ବହୁତ ରାସ୍ତା ତ ଏତେଗୁଡ଼ିଏ ରାସ୍ତା ଯଦି ନେଇକି ଯିବା ଛୁଆଟିକୁ ତ ଛୁଆଟା ରାସ୍ତାରେ ମରି ବି ଯିବ ତ ଏ ଔଷଧ ବି ସେ ବେତନଟୀ ହସ୍ପିଟାଲ୍ରେ କୌଣସି ଔଷଧ ବି ମିଳେ ନାହିଁ ତ ସେମାନେ କହିବେ ଏଠି ଔଷଧ କିଛି ମିଳିବ ନାହିଁ ଆପଣଙ୍କୁ ରେଫର୍ କରି ଦିଆହେଉଛି ଆପଣ ବାରିପଦାକୁ ନେଇଯାଆନ୍ତୁ ସଚେତନତା ସେ କୌଣସି ମାନେ କୌଣସି ସଫା ଜିନିଷ ଯେଉଁ କୌଣସି ମାନେ ହସ୍ପିଟାଲ୍ରେ କୌଣସି ଏ ବାରଣ୍ଡା ବି ସଫା ନାହିଁ କି ହସ୍ପିଟାଲ୍ ବେଡ଼୍ରେ ରେ ବି କୌଣସି ସଫା ନାହିଁ ତ ସେଲେଇନ୍ ଯଦି ଗୋଟେ ଲାଗିଥିବ ସେ ସେଲାଇନ୍ ବି କାଢ଼ି ନଥିବେ ସେ କେ ଯେ ଲୋକର ଲାଗିଥିବ ସେ ସେଇ ସାଲାଇନ୍ ସେଇ ସେଇଠି ଟଙ୍ଗା ହିଁ ଥିବ ତ ଆଉ ଯଦି ଅଲଗା ଲୋକ ଯାଇକି ସେଠି ଏଡ଼ମିସନ୍ ହେବେ ତ ସେଇ ସାଲାଇନ୍ ହିଁ ଥିବ ତ ତା' ଉପରେ ଆଉ ଗୋଟେ ଲଗେଇଦେବେ ସେ ବେଡ଼୍ ବି କେବେ ବି ସଫା କରନ୍ତି ନାହିଁ ସେଠି ଡକ୍ଟର୍ ବି ନାହାନ୍ତି ସେ ଡକ୍ଟର୍ ଯେ ନର୍ସ୍ ଅଛନ୍ତି ସେମାନେ କହିବେ ଆମେ ପାରିବୁନି ତୁମେ ବାରିପଦାକୁ ନେଇଯାଅ ଏଠି ବଡ଼ ଡକ୍ଟର୍ ବି ନାହାନ୍ତି ଆମେ ତ ସେ ଛୋଟ ଛୁଆଙ୍କୁ ଚିକିତ୍ସା କରି ପାରିବୁ ନାହିଁ କିଛି ବି ସବିଧା ସୁଯୋଗ ମିଳେ ନାହିଁ